ସ୍ୱଚ୍ଛ ଭାରତ ଅଭିଯାନ୍ ଇ ଯେନ୍ ଅଭିଯାନ୍ ଟା ଦୁଇ ହଜାର୍ ଚଉଦରେ ଅକ୍ଟୋବର୍ ଦୁଇ ତାରିଖ୍ ଦିନ ଇ'ଟା ଆରମ୍ଭ୍ ହେଇଥିଲା ଆଉ ଇ'ଟା ଭାରତ୍ ସରକାର୍ ଦ୍ଵାରା ଇ ଜିନିଷ୍ଟା ଆରମ୍ଭ୍ ହେଇଥିଲା ସ୍ୱଚ୍ଛ ଭାରତ୍ ର ମାନେ ହେଉଛେ କି ଆମର୍ ପରିବେଶ୍ କେ ଆମ୍ କେ ସ୍ୱଚ୍ଛ ରଖ୍ବାର୍ ଅଛେ କାରଣ ଆମର୍ ପରିବେଶ୍ ଯେତେବେଲେ ସ୍ୱଚ୍ଛ ରହେବା ସେତେବେଲେ ଆମର୍ ଶରୀର୍ ବି ସ୍ୱଚ୍ଛ ରହେବା ଆଉ ଆମର୍ ପାଖ୍ର୍ଆଖ୍ର୍ ଥିବା ଯେତ୍କି ବି ଜୀବଜନ୍ତୁ ସେମାନେ ବି ସୁରକ୍ଷିତ୍ ରହେବେ ଆଉ ଆମର୍ ଯେତ୍କି ବି ପରିବେଶ୍ ଯଦି ସଫା ସୁତ୍ରା ରହୁଛେ ତ ଆମ୍କେ ନିଜ୍କେ ବି ବହୁତ୍ ପ୍ରାଉଡ଼୍ ଫିଲ୍ ଲାଗ୍ବା ଆଉ ନିଜ୍କେ ଶରୀର୍କେ ବି ମାନେ କେନ୍ସି ରୋଗଫୋଗ ହେବାକେ ବି ନାଇ ଦିଏ ଆଉ ସ୍ୱଚ୍ଛ ଭାରତ୍ ଦ୍ଵାରା ଆମର୍ ଯେତ୍କି ବି ପାଖର୍ଆଖର୍ ଯେତ୍କି ବି ଯାହା ବି ଆମେ ଲଗେଇଛୁଁ ଗଛ୍ପତର୍ ସେ ସବୁ ବି ଭଲ୍ ସେ ବଢ଼ି ପାର୍ବେ ଆଉ ସେମାନେ ବି ନିଜର୍ ଯାହା ବି ଫଳ ସେଟା ବି ଠିକ୍ ରେ ହେଇ ପାର୍ବା କାରଣ୍ ଅପରିଷ୍କାର୍ ଦ୍ଵାରା ଆମର୍ ଯେନ୍ ଗଛ ଲତା ମାନେ ଅଛି ସେଟା ବି ଠିକ୍ ଦ୍ଵାରା ଠିକ୍ ରେ ବଢ଼ି ନାଇ ପାରେ ଆଉ ଆମର୍ ଆମ ପରିବେଶ୍ ବି ଅପରିଷ୍କାର୍ ହେବା ଆଉ ମଶାଫସା ହେଇକିନା ମାନେ ନାନାଦି ପ୍ରକାର୍ ରୋଗଫୋଗ ହେବା ତ ଆମର୍ ପରିବେଶ୍କେ ସବୁବେଲେ ସଫାସୁତର୍ ରଖ୍ବାର୍ ଅଛେ ଆଉ ମୁଇଁ ବି ସ୍ୱଚ୍ଛ ଭାରତ୍ରେ ମୁଇଁ ଥରେ ସାମିଲ୍ ହେଇଥିଲି ଯେନେ କେ ମୁଇଁ ବି ଆମର୍ ଅଞ୍ଚଲ୍ ର ବହୁତ୍ଟେ ଜାଗାମାନ୍ଙ୍କୁ ବି ଆମେ ଯାଇ ଯାଇ କିନା ଆମେ ସଫା ସୁତର୍ ବି କରିଛୁଁ ଆଉ ମତେ ପରିଷ୍କାର୍ ସବୁବେଲେ ପରିବେଶ୍'ଟା ପରିଷ୍କାର୍ ଥିଲେ ମତେ ବି ବହୁତ୍ ଭଲ୍ ଲାଗ୍ସି